ଆମେ ରହୁଥିବା ସ୍ଥାନର ନିକଟରେ ଏକ ଛୋଟ ନଦୀ ଅଛି ଯେଉଁଠାରେ କି ମାଛମାନେ ରହିଥାନ୍ତି ଏବଂ ନିମ୍ବ ଗଛ ଆମ୍ବ ଗଛ ଅନେକ ବୃକ୍ଷ ରହିଛି